ମୁଁ ଘର ସାମ୍ନାରେ ମୁଁ ବଗିଚାଟି କରିଛି ସୁନ୍ଦର ବଗିଚାଟା କରିଛି ତାକୁ ପ୍ରଥମେ ଗାଡ଼ି ସାହାଯ୍ୟରେ ହଳ କରି ଫୁଲ ମଞ୍ଜିଟି ଆଣି ଲଗାଇଲି ଗୁଟେ ଗୁଟେ ପକାଇ ଲଗାଇଲି ତାକୁ ସୁନ୍ଦର ଭାବରେ ସାର ଔଷଧ ତଳେ ମଧ୍ୟ ଦେଲି ଗଛ ହେବାର ଏକୋଇଶି ଦିନ ପରେ ମଧ୍ୟ ସାର ଔଷଧ ପାଣି ସାହାଯ୍ୟରେ ମୋଟର୍ ସାହାଯ୍ୟରେ ପାଣି ମଧ୍ୟ ଦେଲି ଯେମିତି ଚାରିମାସେ ତିନିମାସେ ଚାରିମାସେ ହୋଇଗଲା ତାକୁ କଟିଙ୍ଗ୍ ସାଇଜ୍ରେ କାଟି ବିଭିନ୍ନ ଡିଜାଇନ୍ ଭାବରେ

କଲି ଯାହା ହଉ ବର୍ଷେ ଛଅ ମାସେ ପରେ ଏବେ ବହୁତ ସୁନ୍ଦର ହେଇଛି ବିଭିନ୍ନ ପ୍ରକାର ଭେରାଇଟିକାର ଫୁଲ ଗଛ ମଧ୍ୟ ବି ଲାଗିଛି ଯାହାହେଉ ବହୁତ ଭଲ ଲାଗୁଛି